ସଂଗ୍ରହ କରୁଥିବା କିଛି ପଥର ଷ୍ଟାମ୍ପ ମୁଦ୍ରା ମୁଦ୍ରାରେ ପ୍ରାୟତଃ ଆଗକାଳର କେମିତି ଲୋକମାନେ ଚଳପ୍ରଚଳ କରନ୍ତି ସେ ପଥରରେ ସବୁ ଖୋଦନ ହେଉଛି ଆଗକାଳରେ ଲୋକମାନେ କେମିତି ବ୍ୟବହାର ସବୁ କେଉଁ ଜିନିଷର କ'ଣ ବ୍ୟବହାର କରୁଛନ୍ତି ସେସବୁ ବିଷୟରେ ଆମେ ଜାଣିବାକୁ ପାଉଛନ୍ତି ଆଉ ଆମର ଷ୍ଟାମ୍ପରେ ଆଗକାଳ ଲୋକଙ୍କର ଦସ୍ତଖତ ରହୁଛି କିମ୍ବା ଅନ୍ୟାନ୍ୟ ଜିନିଷ ସବୁ ରହୁଛି ସେସବୁ ଗୁଡ଼ିକ ଆମ ପାଇଁ ବହୁତ ମୂଲ୍ୟବାନ କାରଣ ସେସବୁ ଜିନିଷକୁ ଆମେ ଆଜିକାଲି ଖୋଜିଲେ ବି ପାଉନାହୁଁ